ବିଗତ ଦିନମାନଙ୍କ ଅପେକ୍ଷା ଆଜିକା ସମୟରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରାୟ ବହୁତ ଉନ୍ନତି କ୍ଷେତ୍ରରେ ଅଗ୍ରଗତି କରିଛି କାରଣ ବିଗତ ଦିନମାନଙ୍କରେ ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଅଭାବରୁ ଲୋକ ବହୁ ଅସୁବିଧାରେ ପଡ଼ୁଥିଲେ ଆଜିକା ଦିନରେ ଗ୍ରାମାଞ୍ଚଳରେ ଠାଏ ଠାଏ ମେଡ଼ିକାଲ୍ ଖୋଲିଛି ପୂର୍ବ ଅବସ୍ଥା ଠାରୁ ବର୍ତ୍ତମାନ ଅବସ୍ଥାରେ ମେଡ଼ିକାଲ୍ରେ ଲୋକଙ୍କର ସେବା ଉତ୍ତମମାନର ଯୋଗେଇ ଯୋଗେଇ ଦିଆଯାଉଛି ଦେଖାଯାଉଛି ଲୋକମାନେ ବହୁତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରିଚାଲିଛନ୍ତି ଦୀବ ଜୀବନର ଦୋଛକିରେ ଛିଡ଼ା ହେଲେ ମଧ୍ୟ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ପ୍ରାୟତଃ ଘରେ ଘରେ ପହଞ୍ଚିପାରିଛି ଯେମିତିକି ଆଶା ଦିଦି ଗାଁଗହଳିରେ ଘରେ ଘରେ ବୁଲି ତାର ସେବା ଯୋଗେଇ ଚାଲିଛି ତାଛଡ଼ା ଡାକ୍ତରଙ୍କର ଡାକ୍ତରଙ୍କର ନିଯୁକ୍ତି କ୍ଷେତ୍ରରେ ବହୁ ଅଗ୍ରଗତି ଘଟିଛି ଏବଂ ଡାକ୍ତରୀ ଉ ଉପକରଣ ଔଷଧ ସରକାରଙ୍କ ତରଫରୁ ଯୋଗେଇ ଦିଆଯାଉଛି ତେଣୁ ଲୋକମାନେ ପୂର୍ବ ଅପେକ୍ଷା ଆଜିକା ଦିନରେ ନିଜର ସ୍ୱାସ୍ଥ୍ୟ ଏବଂ ବହୁମୂଲ୍ୟ ସମ୍ପଦ ସ୍ୱାସ୍ଥ୍ୟ ସମ୍ପଦକୁ ଠିକ୍ ସେ ରଖିପାରିଚନ୍ତି ବିଗତ ଦିନମାନଙ୍କରେ ମେଡ଼ିକାଲ୍ରେ ଦେଖାଯାଏ ଡକ୍ଟର୍ ର ନିଯୁକ୍ତି ହେଉନଥିଲା ବର୍ତ୍ତମାନ ସରକାରଙ୍କର ପ୍ରଚେଷ୍ଟାରେ ଡାକ୍ତର ନିଯୁକ୍ତି ତାର ଡାକ୍ତରୀ ଉପକରଣ ଶଯ୍ୟା ର ପରିମାଣ ବୃଦ୍ଧି ଇଏ ସବୁ ଯୋଗେଇ ଦିଆଯାଉଛି ଯାହାଦ୍ଵାରା ମଣିଷ ସମାଜ ତାଙ୍କର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଦିଗରେ ଆଗେଇ ଚାଲିଛି